ହ୍ୟାଲୋ ଆଜ୍ଞା ଆଜ୍ଞା ମ୍ୟାଡ଼ାମ୍ ଆଜ୍ଞା ଆଜ୍ଞା ମ୍ୟାଡ଼ାମ୍ ମ୍ୟାଡ଼ାମ୍ ମୁଁ ନାହିଁ ନାହିଁ ମ୍ୟାଡ଼ାମ୍ ମୁଁ ଲଗାଇଥିଲି ମୁଁ ଏଇ ଯେତେବେଳେ ଆପଣ ଡାକିଥିଲେ ଲଗାଇ ତ ସବୁତ ଭଲ ଆପଣ ଯେଉଁ ଯାହା କହିଲେ ମୁଁ ସେଇଆ ସବୁ ଲଗାଇଥିଲି ମ୍ୟାଡ଼ାମ୍ ମୁଁ ତ ଅବିକା ଯାଇ ପାରିବିନି ମୁଁ ଟିକେ ଅବିକା କାମରେ ଅଛି ବୁଝିଲେ ତ କିଛି ସମୟ ଲାଗିବ ବୁଝିପାରିଲେ କିଛିଟା ସମୟ ଲାଗିବ କିଛି ସମୟ ପରେ ମୁଁ ଯାଇକିନା ପହଞ୍ଚିବି ଏଇ କାମଟା ସାରିଯାଉ ସରି ସାରିଲା ପରେ ମୁଁ ଯାଇକିନା ଆପଣଙ୍କୁ ଦେଖିଦେବି କେଉଁଠି କ'ଣ ଫାଟିଛି ବୁଝିପାରିଲେ ନାହିଁ ନାହିଁ ଆପଣ ଯାହା କହିଥିଲେ ଆପଣ ଯାହା ବଜାରରେ କହିଥିଲେ ମୁଁ ସେଇଆ ଆପଣଙ୍କୁ ନେଇକିନା ଆସିଥିଲି ଲଗାଇ ଦେଇଥିଲିବି ଆପଣଙ୍କର ତ କିଛି ସେମିତି ତ ପ୍ରୋବ୍ଲେମ୍ ହେବା କଥା ନଥିଲା ସେମିତି କେମିତି ହେଲା ମୁଁ ବି ସେଇଆ ଭାବୁଛି ଆପଣ କହୁଛନ୍ତି ମୁଁ ଅବିକା ଶୁଣିଲି ଆଚ୍ଛା ଆଚ୍ଛା ଆଜ୍ଞା ନାହିଁ ଆଜ୍ଞା ଅବିତ ଟିକେ କାମ ଚାଲିଚି ଅବିତ କାମ ସରୁ ସରୁ ସେଇ ଛଅଟା ସନ୍ଧ୍ୟା ଛଅଟା ବାଜିଯିବ ମୁଁ ସନ୍ଧ୍ୟା ଛଅଟା ପରେ ମୁଁ ଆପଣଙ୍କ ସେ ଘରେ ଯାଇକିନା ଦେଖିଦେବି ଯେ କେଉଁଠି ଫାଟିଛି କ'ଣ କେମିତି କ'ଣ ଲିକେଜ୍ ହେଇଛି ବୁଝିଗଲେ ମୁଁ ପିଲାଙ୍କୁ ଧରି ମୁଁ ପିଲାବି ଧରିକିନା ଆସିବି

ଆଜ୍ଞା ଆଜ୍ଞା ଠିକ୍ ଅଛି ମୁଁ ଆଉ ଗୋଟେ ପାଇପ୍ ନେଇକିନା ଆସିବି ଆଉ ସେଇ କମ୍ପାନୀ ଇଏରୁ ହଁ ମୁଁ ନେଇ ଆସିବି ଏକାଥରେ ଯାହା ଗୋଟେ ଲିଷ୍ଟବି ଦେଇଦେବେ ସେ ଲିଷ୍ଟ ନେଇଯିବି ଆପଣଙ୍କ ଠିକ୍ ଅଛି ସେଇ ଲିଷ୍ଟଟା ମୁଁ ଦେଖିଦେବି ସେଇ ଲିଷ୍ଟରେ କେତେ କ'ଣ କେମିତି କ'ଣ ଅଛି ସେଇ ହିସାବରେ ସେଇ କମ୍ପାନୀର ନେଇ ଆସିବି ଆଉ ଆଉ ଆଜ୍ଞା ଆଜ୍ଞା ରୋଷେଇ ଘରେ କାର୍ଯ୍ୟ କରିବା ଆଉ ନାହିଁ ନାହିଁ କାମ ତ ଠିକ୍ ଚାଲିଥିଲା ଠିକ୍ ବି ମୁଁ କରିକି ଯାଇଥିଲି କିନ୍ତୁ କେମିତି କ'ଣ ପ୍ରୋବ୍ଲେମ୍ ହେଲା ସେଇଟା ବି ମୁଁ ବୁଝି ପାରୁନି ଆପଣ କହିଲେତ ଅବିକା ସେଇଥିପାଇଁ ମୁଁ ଜାଣିଲି ଆଜ୍ଞା ଆଜ୍ଞା ମୁଁ ସନ୍ଧ୍ୟାବେଳେ ଯାଇକିନା ମୁଁ ପିଲାଙ୍କୁ ନେଇକିନା ପିଲା ଆମର ଯେତିକି ଅଛନ୍ତି ବୁଝିଲେ ଯଦି ଯଦିବି ଆଜି ଯଦି ନହୋଇପାରିଲା ତ କାଲି ମର୍ଣ୍ଣିଂରେ ରଖିବେ କିଛି ଅସୁବିଧା ନାହିଁ କାଲି ମର୍ଣ୍ଣିଂରେ ମୁଁ ଆସିକିନା ଆପଣଙ୍କର ଠିକ୍ କରିଦେବି ବୁଝିପାରିଲେ ଆଜ୍ଞା ଆଜ୍ଞା ଠିକ୍ ଅଛି